ମୁଇଁ ମୋର୍ ମାଆ ଘରେ ରାନ୍ଧବାରଟା ଷ୍ଟାର୍ଟ୍ କଲି ହେତେ ରାନ୍ଧାବଢ଼ା ନାଇଁ କଁରେ ଆମେ ପାଞ୍ଚଟା ଛଅଟା ଭଉଣୀ ହେସୁଁ ବଲେ ମୁଇଁ ଆଗ ହେତେ ରନ୍ଧାବଢ଼ା ନାଇଁ କରୁଥାଇ ମୁଇଁ ପାଏନ୍ ପାଏନ୍ ପୁନା ଭାତ୍ ଭୁତା ରାନ୍ଧେ ଆଉ ମୋର୍ ମାଆ ତୁନ୍ ଶାଗ୍ ରାନ୍ଧେ ମୁଇଁ ଭି ରାନ୍ଧେ ମୁଗ୍ କେ ମୁଗ୍ କେ ଭାଜେ ଯେ ଏନ୍ତା ଚାବି ଚାବି କରି ଭାଜେ ହେଲାନକେ ବତର୍ ବଲି ଭାଜେଁ ଆଉ ମୁଇଁ ରାନ୍ଧେ ବଲେ ମୁଇଁ ତେଥରୁଁ ରନ୍ଧାବଢ଼ା କରେଁ ଆଉ ସବକୁଁ ଦିଆଥୁଆଁ କରେଁ ଆଉ ଆମର୍ ଭଉଣୀମାନେ ବି ରନ୍ଧାବଢ଼ା କରନ୍ ଦିଆଥୁଆ କରନ୍ ଆର୍ ମୁଇଁ ତେଥରୁଁ ବାହା ହେଇଗଁଲି ବିହା ହେଇକରି ଇନକେ ଆଇଲି ବଲେ ମୁଇଁ ଧାନ୍ ସିଝେଇ ନାଇଁ ଜାନୁଁଥିଲି ମାଏଟ୍ ଘଷି ନାଇଁଜାନେ ତୁନ୍ ରାନ୍ଧି ମାନକ ନାଇଁଜାନେ ବଲେ ମୁଇଁ ମୁଗ୍ ଭାଜେ ଯେ ଚାବି ଚାବି କରି ଯୁଡ଼େ ଚାବି ନିଏଁ ଭାଜେଁ ଧାନ୍ ସିଝେଁ ଯେ ତଲେ ପତର୍ ଦେଇକରି ସିଝାଏଁ ଉଲଝାଏଁ ଯେ ସେ ପତର୍ ଉପରକେ ଆଏଲେ ଫେର୍ ସେ ଧାନକେ ଥୁଏଁ ତଲେ ଆର୍ ରନ୍ଧାବଢ଼ା ଧୀରେ ଧୀରେ ହେନ୍ତା କରି ମୁଇଁ ଶିଖଲିଁ ରନ୍ଧାବଢ଼ା କରି ସାର୍ ଶିଖି ଶିଖି କରି ଇହାଦେ ପୂରା ସବୁ ଜାନିଗଁଲି ସବୁ ଜାନିଗଁଲି ବୋଲେ ଆହାଦେ ମୋତେ କହେବା ଲାଗି କିଏ ନାଇଁ ଆଗ ଯେ ରନ୍ଧାବଢ଼ା ନାଇଁ ଜାନୁଥାଇ ମୁଗ୍ ଭାଜି ନାଇଁ ଜାନୁଥାଇ ଡାଏଲ୍ ରାନ୍ଧି ନାଇଁ ଜାନୁଥାଁଇ କିଛି ନାଇଁ ଜାନୁଥାଇ ଇହାଦେ ସବୁ ଜାଁନଲି ଯେ ମୋର୍ ଭଲ୍ ଭଲ୍ ହେଲା